କଳିଙ୍ଗ ରେଷ୍ଟୁରାଣ୍ଟ ରାହାମାରୁ କହୁଥିଲେ ମୋର ଗୋଟେ ଅର୍ଡ଼ର୍ ଥିଲା ଲଞ୍ଚ ପାଇଁ ଭାତ ଡାଲମା ଭଜା ଚିଲି କୋବି ମସରୁମ୍ ଅର୍ଡ଼ର୍ ଥିଲା ମୋର ଠିକଣା ଡି ଡ଼ି କଲୋନୀ ହାଉସ୍ ନମ୍ବର୍ ସତଚାଳିଶି ଅର୍ଡ଼ ଅର୍ଡ଼ରଟା ରଖାନ୍ତୁ